ସବୁ ଜିନିଷ ତୟାର ଅଛି ତ

ସବୁ ତୟାର ତ ବାଇଗଣ କେଜି କେତେ ଅଛି ଆଜ୍ଞା

ମନିହାର ନବାର ଅଛି ଆଜ୍ଞା ବିହାର ହେଲା ଏ ଦେଖନ୍ତୁ ଲିଷ୍ଟ ଦେଖଉଛି ନା ଏଇଟା ବାଇଗଣ ପାତରଘଣ୍ଟା ଗାଜର ସିମଲା ଭେଣ୍ଡି ଦେବେ ମୂଳା ଦେବେ ଭେଣ୍ଡି ଭେଣ୍ଡି କେତେ ଲଗବା ଭେଣ୍ଡି କମ ନେବାର ଅଛି ପାଞ୍ଚ କେଜି ଲେଖିଦେଇଛେ ଦେଖୁନ ଭେଣି ପାଞ୍ଚ କେଜି ମୂଳା ଦୁଇ କେଜି ବାଇଗଣ ଏଇଟା ସତୁରୀ କେଜି ଲେଖିଛି କେତେ ହେଲା ଭାବି କହନ୍ତୁ ହୁଁ ଦଶ କ'ଣ ନେବେ ମାରୁଛେ ଆ ସବଜି ଆମେ ଆଣୁଥିଲୁ ଆଜ୍ଞା ଏଇଟା ବିହାରେ ପଡ଼ିଛି ଆଜ୍ଞା ତାସ୍ ଖେଳୁଛନ୍ ଏଇଟା ବିହାରେ ବାଇଗଣ ଷାଠିଏ କେଜି ପାତରଘଣ୍ଟା ପାତରଘଣ୍ଟା ପାତରଘଣ୍ଟା କେଉଁଠି ଏବେ ଲେଖିଲି ଲେଖନ୍ତୁ ଲିଷ୍ଟ କରନ୍ତୁ ମୁଇଁ କହୁଛେ ପାତରଘଣ୍ଟା କ୍ୱିଣ୍ଟାଲ କୋଡ଼ିଏ ଏଇଟା କେତେଟା କ୍ୟାରେଟରେ ଆସିଯିମା ଏଇଟା ପାଞ୍ଚଟା କ୍ୟାରେଟ୍ ଧନୁ ଯାହା ଅଟକା ହେଲେ ବି ନାଇଁ ନାଇଁ ଆପଣ ପଠେଇ ନେବେ ନିଜର ଗାଡ଼ି ଭଡ଼ା ହେଲା କାହାକୁ ଗୋଟେ କହିକିରି ପଠେଇ ନେବେ ଭଡ଼ା ମାନେ ହଁ ସବୁ କ୍ରେଡ଼ିଟ୍ କୋଟା ମେ କ୍ରେଡ଼ିଟ୍ କୋଟାରେ ପଠାଇବେ ଭଲ କରି ଟିକିଏ ପଠାଇବ ସବୁ ସାମାନ କେ ଆଉ ଗାଜର ଭେଣ୍ଡି ଛଅ କେଜି ଶିମଲା ସାତ କେଜି ଲେଖୁନ ତା'ପରେ ଆଳୁ ଗୁଲାକ ରଖିଯାନି କେ ଇଧର ସବୁଦିନ ଆଳୁ ବୋଇଲେ ବୋଲେ ସେଟା ପଚାଶ କେଜିଆ ଦୁଇ ପ୍ୟାକେଟ ହ୍ୱିଲ ପ୍ୟାକେଟଟେ ଦେବେ ତେଣୁ ଏଇଟା ଆମର ଖଜା ଗଜା ଟିକିଏ ଭଲଟା ଦେଇ ଦେବେ ଭଲ ଭଲ ପାଚିଲା ପିଜୁଳି ଗୋଟେ ଗୋଟେ ଅଛି ସେଇଟା ଅଲଗା ରଖିକି ଦେବେ ଧନିଆ ଗୋଟେ ଗୋଟେ ପାଚିଲା ଅଛି ତାକୁ ଦେଖନ୍ତୁ ଅଲଗାଟା ଦେମେ ଫ୍ରେସଟା ଦେବେ ଟିକିଏ ଇଏ କାଣା କି ଦେଖନ୍ତୁ ଏହା ହାତରେ ପଠାଇବେ ଆଉ କାଲକେ ଦିନେ ରହିବା ନାଇଁ ଫିର ପାଚିପୁଚାମାନ ଯିବ ଯଦି ଚାହେଁବ ଟିକିଏ ଭଲଟା ଦେବେ ଯେ ଆଣିବେ ତ

ହଁ ହଁ ମାନେ ରେଟ୍ ପତ୍ର ଧନିଆ କେତେ ଲବା ଲେଗି କେତେ ଲବା ଲେଗି ମାନେ ଠିକ୍ ଅଛି ଦେଖିଆ କେନ୍ତି ନବାପେଇଁ ନାଇଁ ନାଇଁ ଠିକ୍ ଅଛି ବାକି ରେଟ୍ ଠିକ ଅଛି ଯାହା ଯେମିତି ଦେଇଛି ତୁମକୁ ପଠେଇନେବେ ପଠେଇନେବେ ଆଜ୍ଞା ସେ ମିଲ ମିଲନ କଲ୍ୟାଣ ମଣ୍ଡପ ନେଇକି ପଠେଇନେବେ ଏ ମିଳନ ବିହାଟିଆ ବିହାଟିଆ ଏଇଟା ପିଲା ବିହା ଆଜ୍ଞା ହେଇତ ବିଭେର ହେଲା ବୁଝନ ପ୍ୟାକିଙ୍ଗ ଫ୍ୟାକିଙ୍ଗ କରି ମୋର ହଡ଼ବଡ଼ ଅଛେ ପଠେଇଦେବେ ମିଲନ ମିଲନ କଲ୍ୟାଣ ମଣ୍ଡପ ଟିକିଏ ଆଉ ପେମେଣ୍ଟ ପେମେଣ୍ଟ କେମିତି କରମା ଫୋନ୍ ପେ' କରିଦେମି କି କେନ୍ତା ବୋଲେ ପଠେଇ ଦେବେ ଜୁଡ଼ି ନୁନ୍ ଜୁଡ଼ି ନୁନ୍ ଟିକିଏ ସିଆଡ଼େ ସିଆଡ଼େ ଟିକିଏ ବୁଲି ଆସୁନେ ଦେଖିନି ଯାଆ ଡ୍ରେସ୍ଟା ଟିକିଏ ଜୁଡ଼ି ଦେଇଥାନ ମେ ପଇସା ଦେଇ ନେଉଛି ଚାହା ନାଇଁ ଲଗା ଚାହା ନାଇଁ ଲଗା ମୁଁ ହରବାର ଚଟନୀ ହେଉଛି ହଁ ହଁ ଓସେ ଓସେ